ଆମର ଭାରତରେ ବହୁତ ଗୁରୁତର ଛୁଟି ଆସି ଯେନ୍ଟା କି ଆମର ଦଶହରା ଦୁର୍ଗାପୂଜା ନଅ ଦିନ ନବରାତ୍ର ଯେନ୍ ପରାଅସି ନଅ ଦିନ ଯେନ୍ ଛୁଟି ହେବା ଯେନ୍ ନଅ ଦିନ ସବୁବେଲେ ପୂଜା ଚାଲିଥିବା ଆରୁ ପୁଜାତେ ହବାଲାଗି ଭଲ ଲାଗ୍ସି ସେକା ଯିବେ ଛୁଟି ସବୁ ଛୁଟି ଜେସି ଭାରତ ଆରୁ ଦୀପାବଳି ଗୋଟେ ବହୁତ ବଡ଼୍ଟା ସବୁବେଳେ ସକାଲୁ ସେରାଗେ ପୂଜା ତିନ୍ ଚାର୍ ଦିନ ଆଗରୁ ଘର ସଫା ଧୋତି ପଟା ସଫା କର୍ବାର୍ ଲାଗି କର୍ସନ୍ ସେ ଦୀପାବଳୀ ବହୁତ ଲୋକ ମାନ୍ସନ୍ ଦିପାବଳୀ ମାନୁସନ୍ ଆଘ ଆମର୍ ଫଗୁ ବୁନି ଯେନ୍ ହୋଲି ପୂର୍ଣ୍ଣିମା ହଉଛନ୍ ସେଇଟା ବି ବହୁତ ବଡ଼୍ଟା ପର୍ବସି ପାଳନ କରାଯାଇସି ଆମର ଭାରତରେ ପାଳନ କରାଯାଇସି ସେ କାଜେ ବି ଆମର ଛୁଟି ହଉଛେ ଆରୁ ତ ବହୁତ ଅଛି ଦୀପାବଳୀ ଠାରୁ କରି ବହୁତ ଅଛି ଆମର୍